ହଁ ଆପଣଙ୍କୁ କ'ଣ କ'ଣ ଦରକାର ପିଆଜି ବରା ସିଙ୍ଗଡ଼ା ଆଳୁଚପ ଦଶ ଟଙ୍କାକୁ ତିନିଟା ତ ତୁମର ସିଆଡ଼େ ବିକିଲେ ହେବ କି ଅ ଆପଣ କ'ଣ ନେବାକୁ ଚାହୁଁଛନ୍ତି ପଚାଶ ଟଙ୍କାରେ ସମସ୍ତେ ନେଉଛନ୍ତି ପଚାଶ ଟଙ୍କାରେ ସମସ୍ତେ ନେଉଛନ୍ତି ଖାଉଛନ୍ତି କ'ଣ ନେବାକୁ ଚାହୁଁଛନ୍ତି କି ଆପଣ ନେବେ ନେବାକୁ ଚାହୁଁଛନ୍ତି କି ଆଚ୍ଛା କୋଉ ଦିନ ନେବେ କୁହନ୍ତୁ ଆଚ୍ଛା କୋଉ ଦିନ ନେବେ କୁହନ୍ତୁ ହଁ ଏବେ ହଁ ପଠେଇ ଦେଉଛି ହଁ ସୁରାଟ ଆଡ଼େ ଗଲେ କାମ ମିଳିବ ତ ହଉ ମୁଁ ଯିବି